ଲୋକେ ଆଜିକାଲି ଯେମିତି ଗୋବର ଗ୍ୟାସ୍ ଜୈବ ଗ୍ୟାସ୍ କିଛି ଛେଲି ମେଣ୍ଢା ଗୋବର ଇତ୍ୟାଦି ଏହି ପ୍ରକାର ସାରକୁ ଲୋକେ ଯେମିତି ଆଗ କାଲରେ ବ୍ୟବହାର କରି ଯେମିତି କିଛି ଗଛ ପାଇଁ ସାହାଯ୍ୟ ହେଉଥିଲା ସେହି ପ୍ରକାର କାମମାନେ କରୁଥିଲେ କିନ୍ତୁ ଆଜି ଲୋକେ ସବୁପ୍ରକାର ଲୋକେ ସେହି ପ୍ରକାର ଗୋବର ଗ୍ୟାସ୍ ଗୋବର ଖତ ଗ୍ୟାସ୍ ପ୍ଲାଣ୍ଟ ଏଇସବୁକୁ ନେଇ ମଧ୍ୟ ଆଉ କେହି କାମ ମଧ୍ୟ କରୁନାହାନ୍ତି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ କି ଏହି ପ୍ରକାର ଗୋବର ଗ୍ୟାସ୍ ଗୋବର ଖତକୁ ନେଇ ବହୁତ ଉତ୍ପାଦନ କାମମାନେ କରିଯାଇଛନ୍ତି ଆମେ ବି ମଧ୍ୟ ସେହି ପ୍ରକାର ଗୋବର ଗ୍ୟାସ୍ ଜୈବ ଗ୍ୟାସ୍ ପ୍ଳାଣ୍ଟମାନେ ମଧ୍ୟ ଦେଖିଅଛୁ କାରଣ ଗୋବର ଗ୍ୟାସ୍ ଯେଉଁ ପ୍ରକାର ଲୋକଙ୍କୁ ସାହାଯ୍ୟ କରିଥାଏ ଆଜି ସେହି ପ୍ରକାର ସାର୍ ଭିଟାମିନ୍ମାନେ ମିଳୁଅଛି ଯାହାକୁ ଲୋକେ ଖାଇ ମଧ୍ୟ ଆଜି ବହୁତ ରୋଗ ଆକ୍ରାନ୍ତରେ ରହିବାକୁ ହେଲେଣି ଆଗକାଲରେ ଯେମିତି କିଛି ଗୋବର ଗ୍ୟାସ୍କୁ ଦେଇ କିଛି ଉତ୍ପାଦନ କରୁଥିଲୁ କି ଖାଇକି ନିଜ ଦେହକୁ ସୁସ୍ଥ ରଖିପାରୁଥିଲେ ସେହି ପ୍ରକାର କେହି ମଧ୍ୟ ଆଉ କରୁନାହାନ୍ତି କାରଣ ସେହି ପ୍ରକାର କରିଲେ ଆମ ଦେହ ମଧ୍ୟ ଭଲ ରହିବ କିନ୍ତୁ ଲୋକେ ଆଜି ସବୁବେଲେ କିଛି ସାର ଜୈବ ଖତ ଏହି ପ୍ରକାର କାମ କଲେ ବି ମଧ୍ୟ କିଛି ଭଲ ହୁଅନ୍ତା କିନ୍ତୁ ଲୋକେ ସବୁବେଲେ ସାର ଭିଟାମିନ୍ ଅନେକଗୁଡ଼ିଏ ଭିଟାମିନ୍ ସାର ବିଷ ଦେଇ ଯେଉଁ ପନିପରିବା ମଧ୍ୟ ଉତ୍ପାଦନ କରୁଛନ୍ତି ତାହା ରୋଗ ଆକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କୁ ଆଉ ମଧ୍ୟ ବିପଦ ହୋଇପାରିବ କିନ୍ତୁ ଲୋକେ ତାହା ବୁଝିପାରୁନାହାନ୍ତି ଖାଲି ସେହି ଭିଟାମିନ୍ ବିଷ ଏଗୁଡ଼ିକ ଦ୍ରବ୍ୟ ଏଗୁଡ଼ିକ ଭଟାମିନ୍ ସାର ଦେଇ ବିଷ ଭଳିଆ କାମ କରିଚାଲିଛନ୍ତି କାରଣ ଲୋକେ ସେହିପକାର କାମ କଲେ ବହୁତ ଭଲ ହୁଅନ୍ତା ଲୋକେ ଯଦି ସବୁବେଲେ ସେହି ପ୍ରକାର ଖତକୁ ନେଇ ଭଲ କାମ କରନ୍ତି ତାହେଲେ ଲୋକେ ବି ମଧ୍ୟ ସୁସ୍ଥ ରହିବାକୁ ପାଆନ୍ତି କାରଣ ସେହି ପ୍ରକାର ଦ୍ରବ୍ୟ ସେହି ପ୍ରକାର ଖତ ଦେଇ ଯେଉଁ ଦ୍ରବ୍ୟ ଉତ୍ପାଦନ ହୋଇଛି ତାହାକୁ ଖାଇଲେ ମଧ୍ୟ ଦେହ ସୁସ୍ଥ ରହିବ କିନ୍ତୁ ଆଜିକାଲି ଲୋକେ ସବୁବେଲେ ବହୁତ ଖରାପ ଭିଟାମିିନ୍ ବିଷ ଦେଇ ଯେଉଁ ଦ୍ରବ୍ୟ ଉତ୍ପାଦନ କରୁଛନ୍ତି ତାହାର ମଧ୍ୟ କୌଣସି ପ୍ରକାରର ମୂଲ୍ୟ ନଥାଏ ଏବଂ ତାହା ଆମ ଦେହକୁ କ୍ଷତି ପହଞ୍ଚି ପହଞ୍ଚାଇଥାଏ